ନବଜାତ ଶିଶୁ ଜନ୍ମ ହେବା ପରେ ତାକୁଁ ତେଲ ଦେଇ ମାଲିସ୍ କରିଥାନ୍ତି ସେହି ତେଲର ନାଁ ହେଉଛି ରାଶି ତେଲ ଏଡ଼ି ତେଲ ଏହି ତେଲ ଶିଶୁର ଦେହରେ ମାଲିସ୍ କରିଥାନ୍ତି ସେଥିରୁ ଛୋଟ ଶିଶୁର ଦେହ ଷ୍ଟଙ୍ଗ ହୋଇଥାଏ ଏବଂ ଏକୋଇଶ ଦିନ ହେବା ପରେ ଏକୋସିଆ କରିଥାନ୍ତି ଛଅ ମାସ ପରେ ତାଙ୍କୁ ଭାତ ଫୁଆନୀ କରିଥାଉଁ ଏବଂ ତାର ନାମକରଣ ରଖିଥାନ୍ତି ସେହି ଶିଶୁଟିକୁ ପ୍ରଥମ ବର୍ଷରେ ତାର ଜନ୍ମପାଳନ କରାଯାଇଥାଏ ଏବଂ ସମସ୍ତ ସାଙ୍ଗସାଥି ବା ଛୋଟ ବଡ଼ ପିଲାଛୁଆମାନଙ୍କୁ ଡାକି ତାର ଜନ୍ମପାଳନ କରିଥାନ୍ତି ସେହି ଆସିଥିବା ସମସ୍ତ ସାଙ୍ଗସାଥିମାନଙ୍କୁ କେକ୍ ଖାଇବାକୁଁ ଦିଆଯାଇଥାଏ ଏବଂ ଘରେ ଯେଉଁ ରୋଷେଇ କରିଥାନ୍ତି କ୍ଷୀରି ପୁରୀ ତରକାରୀ ଦେଇଥାନ୍ତି